ହଁ ଆଉ ସୋନି କେମିତି ଅଛୁ ହଁ ପା ଆଉ କାଲି ଯିବା ଆଇନକ୍ସରେ ନୂଆ ମୁଭି ପଡ଼ିଛି ନା ଆନିମଲ୍ ଦେଖିବା ପାଇଁ ଯିବା ହଁ ହଁ ତୁ ସେ ପୂଜା ନମ୍ବର ରଖିଛୁ ତାକୁ ଟିକେ କଲ୍ କରିଦେ ହଁ ମୁଁ ସେଇ ଅମ୍ୱିକା ହଁ ଏମାନଙ୍କୁ କହି ଦେଉଛି ଆଉ ହଁ ସେମାନେ ଏଇ ସି ଡ଼ି ଏ ପାଖକୁ ଆସିଲେ ଆମେ ପଳାଇବା ମିଶିକି ସମସ୍ତେ ହଁ ହଁ ନାହିଁ ନାହିଁ ସିଡ଼ିଏରେ ସି ଡ଼ି ଏ ପାଖକୁ ମୁଁ ପଳାଇବି ସେମାନେ ବି ସେଠି ପଳାଇ ଆସିବେ ତ ସେଇଠି ପଳାଇବା ଆଉ ମର୍ଣ୍ଣିଂ ଖରାବେଳେ ଯିବା ନା ରାତିରେ ଯିବା ହଉ ହଉ ଠିକ୍ ଅଛି ଆଉ କେତେଟା ଟିକେଟ୍ କରିବି ଛଅଟା ତ ହଉ ଠିକ୍ ଅଛି ଆଉ କ'ଣ କରୁଛ

ଆଉ ସେମାନେ ତ ଆଉ ସବୁ ଅଲଗା ଛଅ ଜଣ ହିଁ ମୋ କଣ୍ଟାକ୍ଟରେ ଅଛନ୍ତି ସେ ପୂଜା ନାହିଁ ପୂଜାକୁ ଟିକେ କହିଦେବ ତମେ ହେଲା

ଆଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି କାଲି ଖାଲି ସିନେମା ଦେଖିବା ପାଇଁ ଯିବା ନା ଆଉ କିଛି ବୋଟ୍ କ୍ଲବକୁ ଟିକେ ଯିବା ବୁଲିବା ପାଇଁ ନୂଆ ହେଇଛି ପା କଟକରେ ହଁ ଗୁପ୍ଚୁପ୍ ଖାଇବା ହେଲା

ଆଉ କ'ଣ କାଲି କେଉଁ କଲର ଡ୍ରେସ୍ ପିନ୍ଧିକି ଆସିବ ତମେ ହଁ ଜିନ୍ସ୍ ନା ଚୁଡ଼ିଦାର୍ ହଉ ହଉ ମୁଁ ବି ସେମାନଙ୍କୁ କହିଦେବି ନହେଲେ ଜିନ୍ସ୍ ପିନ୍ଧିକି ଚୁଡ଼ିଦାର୍ ପିନ୍ଧିକି ସମସ୍ତେ ଆସିବେ ଆଉ ଫଟୋ ସୁଟ୍ କରିବା ନା କେତେ ଦିନ ପରେ ମିଟ୍ କରୁଛନ୍ତି ଆମେ ସବୁ ହଉ ତମେ ଟିକେ ପୂଜାକୁ କହିଦେବ ହେଲା ବାଏ ଗୁଡ଼୍ ନାଇଟ୍